ପ୍ରଥମତଃ ମୋର ଗୋଟେ ବଡ଼ ବଗିଚାଟେ ଅଛି ସେହି ସେହି ବଡ଼ ବଗିଚାରେ ମୁଁ ଫୁଲ ଓ ଫଳଚାଷ କରିଥାଏ ଫୁଲ ବହୁତ ପ୍ରକାରର ବିଭିନ୍ନ ପ୍ରକାରର ଫୁଲ ମଧ୍ୟ ଚାଷ କରାଯାଏ ଯେଉଁଟା କି ଫୁଲର ଉଦାହରଣ ହେଉଛି ମନ୍ଦାର ଟଗର ଗୋଲାପ ପଦ୍ମ ଆମର ଯେଉଁ ଗୋଲାପ ଏହି ଇତ୍ୟାଦି କେତେ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଚାଷ କରିଥାଏ ଅରଖ ଏହିସବୁ ଫଳ ମଧ୍ୟରେ ହେଉଛି କମଳା ନାସପାତି ଅଙ୍ଗୁରୁ ସେଉ ଆଦି ଇତ୍ୟାଦି ଫଳଚାଷ ମଧ୍ୟ କରିଥାଏ ଏହା ଏହାପାଇଁ ବହୁତ କଷ୍ଟ ବି ମୁଁ ମଧ୍ୟ କରିଥାଏ ଏମିତି କି ଭଲ ଫୁଲ ଭଲ ଫଳ ମଧ୍ୟ ହୋଇପାରିବ ଏହାଦ୍ୱାରା ଆମର ଘରର ପ୍ରତି ପାର୍ଶ୍ୱରେ ମାଡ଼ି ରହିଥାଏ ଯେମିତି କି ଏ ଫୁଲ ଯେତେ ହୋଇଥାଏ ଅଧା ଘର ପାଇଁ ରଖିଥାଏ ପୂଜା ଘରେ ପୂଜା କରିବା ପାଇଁ ଆଉ ଯେତିକି ସବୁ ବିକ୍ରି କରିଥାଏ ଯାହାଦ୍ୱାରା ଯାହାଦ୍ୱାରା କିଛି ନା କିଛି ପଇସା ବି ମୋ ପାଖକୁ ଆସିଥାଏ ଫଳ ବି ସେମିତି ଥୋଡ଼େ ଘରେ ଅଳ୍ପ ରଖିକି ଆଉ ଅଧା ବିକ୍ରି ମଧ୍ୟ କରିଥାଏ ଯାହାଦ୍ୱାରା ମୁଁ କିଛି ପଇସା ବି ଆସିଥାଏ ଆମ ଘରେ ବି ମଧ୍ୟ ଚଳିଯାଏ ଏହାପାଇଁ ବହୁତ କଷ୍ଟ ବି ମଧ୍ୟ କରିବାକୁ ପଡ଼ୁଛି ଫୁଲ ଓ ଫଳଚାଷ ପାଇଁ କାରଣ ଟିକେ ଯଦି ଭୁଲ ଭାଲ ମାନେ ଟିକେ ଯଦି କ'ଣ ହେଲା ସବୁ ନଷ୍ଟ ବି ହେଇଯାଇପାରେ ମାନେ ପାଣି ଡେଲି ଚାରିଟାବେଳେ ପାଣି ବି ଯାଇ ଦେବାକୁ ପଡ଼ୁଛି ସବୁ ଗଛମାନଙ୍କରେ ଚାଷ କରିବାକୁ ହେଲେ ବହୁତ କଷ୍ଟ ଆଉ ବେଳେ ବେଳେ ଗାଈ ବି ମଧ୍ୟ ଆସିକି ଅଧା ଜିନିଷ ଗଛ ପଛ ସବୁ ଖାଇଦିଏ ତାକୁ ବି ମଧ୍ୟ ଦେଖିବାକୁ ପଡ଼େ ଗାଈ ଗୋରୁମାନଙ୍କୁ